ଏଇଟା ରାଜଧାନୀ ହୋଟେଲ୍ ତ ମୁଁ କିଛି ସମୟ ପୂର୍ବରୁ ଏଥିରୁ ଖାଇବା ଅର୍ଡ଼ର କରିଥିଲି ଖାଦ୍ୟଟି ଯଥାଶୀଘ୍ର ଯାଇ ଘରେ ପହଞ୍ଚି ଯାଇଥିଲା ଡେଲିଭରୀ ବୟର ବାର୍ତ୍ତାଳପରୁ ଜଣାପଡ଼ୁଥିଲା କି ସିଏ ଗୋଟିଏ ଶିକ୍ଷିତ ଘରର ପିଲା ବୋଲି ଖାଦ୍ୟଟିର ସ୍ୱାଦ ରୁ ଜଣା ପଡ଼ୁଥିଲା ଯେ ଜଣେ ଉତ୍ତମ ବ୍ୟକ୍ତି ୟାକୁ ରୋଷେଇ କରିଥିବେ ବୋଲି ମୁଁ ଖାଦ୍ୟରେ ଭାତ ଡାଲି ମାଛ ତରକାରୀ ମାଂସ ତରକାରୀ ପାମ୍ପଡ଼ ସାଲାଡ଼ ପାଏସ୍ ଏବଂ ପରିବା ତରକାରୀ ଅର୍ଡ଼ର କରିଥିଲି